ହେ ଚାଲ ଯିବା ବୁଲିବାକୁ ଯିବା ତ ଆଉ କୋଉଠି ଯିବା ଏ ଯିବା କୋରାପୁଟ ପୁରୀ ଭୁବନେଶ୍ୱର କଟକ କି କୋଉଠିକି ଯିବା ଆଉ

ହଁ ଏଇ ଯିବାରେ ଏତେ ତ ବସିଛୁ ବସିଛୁ ଏତେ ଯିବା ବୁଲି ଆସିବା ଟିକେ ହଁ ରାସ୍ତା କାଟେ ବୁଝିବା କେତେ ଲାଗିବ ଯିବା ଯାହା ଲାଗିବ ଲାଗିବ ନାଇଁ ନାଇଁ ନାଇଁ ଯିବା ତ ଯିବା ଆମେ ପାଞ୍ଚ ଲୋକ ମିଶିକି ଯିବା କ'ଣ ହେଲା ହଉ ଚାଲ ଯିବା ହଁ ବାହାର ବାହାର ବାହାର ବରଗଡ଼ ତ ଯିବା ହଁ ହଁ ଗାଡ଼ି ପଳେଇଲା ବସ ବସ ବସ ହୋ ଯାଉ ଯାଉ ହଁ ହଁ ଏ ଜୟପୁରରେ ଖାଇବା ଜୟପୁରରେ ଖାଇବା ହଁ ହଁ

ଠିକ ଅଛି ହଁ ପହଞ୍ଚିଗଲ ହଁ ହଉ ଖାଇବା ଚାଲ ଯିବା

ଆପଣଙ୍କ ହୋଟେଲରେ କ'ଣ କ'ଣ ଅଛି ଖାଇବା ଜିନିଷ କେକ୍ ଅଛି ହାଲୁଆ ଅଛି ହୁଁ ହୁଁ ଆଇସ୍କ୍ରିମ୍ ଠିକ୍ ଅଛି ଠିକ୍ ଅଛି ହଉ ସେ ଦିଅ ଆଉ ମଟନ ଚିକେନ

ହଁ ହଁ ହଉ ସେ ମଟନ ଚିକେନ ଦିଅ ହେଲେ ବିଲ୍ ଯାହା ହେବ ହେବ ସେଇଟା ପାଇଁ ଆପଣ କାଇଁ ଡରୁଛନ୍ତି

ଆଣ ଆଣ ଚିଙ୍ଗୁଡ଼ି ଅଛି ଛୋଟ ଚିଙ୍ଗୁଡ଼ି ନାହିଁ ବଡ଼ ଚିଙ୍ଗୁଡ଼ି ଅଛି ନା ହଁ ଦିଅ ଏ ପାଞ୍ଚ ପ୍ଲେଟ୍ ଦିଅ

ଇଏ ଅଛି କି ରାବଡ଼ି ହଁ ରାବଡ଼ି ଦିଅ ପାଞ୍ଚଟା

ଆଉ କିଛି ଲାଗିବ କିରେ ଲାଗିବ ନାହିଁ ତ ହେଇଯିବ ମୋ ସରିଲା ତୁମର ସରିଲା ଖାଇବାଟା ହୁଁ ହୁଁ ହଉ ହଉ ଉଠ ଯିବା ଲେଟ୍ କଲେ ଲାଭ ନାହିଁ ଆଉ ଗୋଟେ ଯିବାର ସେ ଗୋଟେଆଡ଼େ ଏବେ ଏବେ କୋରାପୁଟରୁ ଦେଖିକିରି ଜଗନ୍ନାଥ ମନ୍ଦିର ଦେଖିକିରି ଡାଇରେକ୍ଟ ବାହାରିବା ପୁରୀ ବାଟରେ କୋଉଠି ଗୋଟେ ଖାଇଦେବା

ଡାଇରେକ୍ଟ ତ ପୁରୀ ପଳେଇବା ଆଉ ବାଟରେ କୋଉଠି ଖାଇବା ଯିବା ଆଉ ଉଁ ବାଟରେ ବୋଲେ କୋଉଠି ଖାଇବା ଏବେ ଜାବୁର ଖାଇଦେଲୁ ଏବେ ଆଉ ରାୟଗଡ଼ା ନାଇଁ ଦେଇକିରି ହୁଁ

ଘରୁ କ'ଣ ଫୋନ ଫାନ୍ ଆସିଲା କି ତୋର ଆସିନାଇଁ ଏଇ ବାଟରେ ଟିକେ ନେଇଯିବା କିରେ ନେଇଯିବା ଲିକ୍ୟୁଡି ଟିକେ ମାରିଦେବା ଆରାମ ଶୋଇବା ଖାଇବାନି ନହେଲେ ଆଇସ୍କ୍ରିମ ଦୁଇଚାରିଟା ଖାଇଦେବା ପାଞ୍ଚଟା ହଇ ହଇ ହଇ ହଇରେ ଶୋଇ ପଡ଼େ ଟିକେ ଶୋଇ ପଡ଼େ ଟିକେ ଟିକେ ରେଷ୍ଟ ନେ ଶୋଇ ପଡ଼େ ହଁ ଏଇ ପହଞ୍ଚିଗଲୁ ଆଉ ଟିକେ ଅଛି ହଁ ପହଞ୍ଚିଗଲୁରେ ପୁରୀ ପହଞ୍ଚିଗଲୁ ଉତରେ ଉତରେ ଉତରେ ସବୁ ଉତରେକି ଧନ୍ଦାରେ ଏଇ ଭୋକ ଲାଗିଲା ଏଇ ଖାଇଦେବା ଅଭଡ଼ାଟେ ଖାଇଦେବା ଅଭଡ଼ା ଟିକେ ଖାଇଦେବା ତାପରେ ମନ୍ଦିର ମନ୍ଦିର ନାଇଁ ଆଗ ଟିକେ ବୁଲି ଆସିବା ତାପରେ ଖାଇଦେବା ହଁ ଏ କେତେ ଆଉ